ହଁ ଏଇଟା ଆଶିଷ ହୋଟେଲ୍କୁ ଲାଗିଛି କି ଆଚ୍ଛା ମୋତେ ଖାଦ୍ୟ ଅର୍ଡ଼ର୍ କରିବାରଥିଲା ହଁ ହୁଁ ଚିକେନ୍ ବିରିୟାନୀ ସହ ମାଛ ଭଜା

ହଁ ଡେଜ ଆଉ ଡେଜର୍ଟବି ଅର୍ଡ଼ର୍ କରିବାରଥିଲା ଡେଜର୍ଟ ଭିତରୁ ଆଇସ୍କ୍ରିମ୍ କେକ୍ ହାଲୱା ଏଇପରି ଡେଜର୍ଟ ଅଛି ହଁ ସେଇ ଡେଜର୍ଟ ମୋତେ ଦରକାର ଥିଲା ଆଚ୍ଛା ହଁ ମୋତେ ଚିକେନ୍ ବିରିୟାନୀ ଆଉ ମାଛ ଭଜା ସହ ମୋତେ ସେଇ ସବୁ ଡେଜର୍ଟ ଦିଅନ୍ତୁ ଆଜ୍ଞା ଠିକ୍ଅଛି ରଖୁଛି